କଲପର ଆମ୍ବ ଗଛ ଗୋଟେ କିଣିଲି କିଣିକରି ସେଇଟା ସାଇଡ଼ରେ ରଖିଦେଲି ବର୍ଷା ଟାଇମ୍ରେ ଏବେ ନାହିଁ ଖରା ଟାଇମ୍ରେ ନାହିଁ ବର୍ଷା ଟାଇମ୍ରେ ସେ ମାଟି ଭଲକିିନା ଖୋଦୁଛି ପୁରା ତିନି ଚାରି ଫୁଟ୍ ତିନି ଚାରି ଫୁଟ ଖୋଦିକିନା ତା' ତଲେ କିଛି ଲୁଣ ପକେଇବି କିଛି ଗୋବର ଖତ ପକେଇବି କିଛି ସାର ପକେଇବି ସବୁ ଦେଇକିନା ସେ ଗାତ ଭର୍ତ୍ତି କରିଦେବି ଭର୍ତ୍ତି କରି କରିଲା ପରେ ତାପରେ ଅଳ୍ପ ଟିକେ ମାଟି ଦେବି ଭଲ ପ୍ଲେନ୍ ମାଟି ଦେବି ପ୍ଲେନ୍ ମାଟି ଦେଇ ଗଛ ଲଗାଇ ଦେବି ଲଗାଇଲା ପରେ କେତେଦିନ ପରେ ବଢ଼ିଆ ଆମ୍ବ ହେଇଥିଲା ଆମ ଗଛରେ ଆଉ ମଞ୍ଜି ଗଛ ମଞ୍ଜି ଗଛ ଗୋଟେ ମଞ୍ଜି ଏମତି ଯେମିତି ସେ ଗଛ ବାହାରିଲା ମଞ୍ଜିରୁ ସେ ଉପର ମୋଟା ଚୋପାଟା ପକାଇଦେବି ସେଟା ଛଡ଼େଇକିନା ସେ ମୋଟା ଚୋପାଟା ଫିଙ୍ଗିଦେବି ତାପରେ ସେଇ ମଞ୍ଜି ଲଗାଇ ମଞ୍ଜି ସେ ଆମ୍ବ ମଝିରେ ଯେଉଁ ସାନ ଗୋଟେ ରହିବି ସେଇଟା ଦେଇ ଲଗେଇଦେବି ସେଇଟା ଲଗାଇଲି ଆଉ ମଞ୍ଜି ମୂଳ ଶିିକର କାଟିଦେବି ସେଟା ସେମିତି ଗଛ ଗଛ ବିି ସେ ଲଗାଇଲେ ସେ ଗଛରେ ଜଲ୍ଦି ଜଲ୍ଦି ଦୁଇ ବର୍ଷ ତିନି ବର୍ଷ ଭିତରେ ଫଲ୍ ଆସୁଛି